ମନୁଷ୍ୟ ଭଳି ଅନ୍ୟ ପ୍ରାଣୀମାନେ ମଧ୍ୟ ଜଳ ଆବଶ୍ୟକ କରିଥାନ୍ତି କୁକୁର ଗାଈ କୁକୁଡ଼ା ଛେଳି ଆଦି ପ୍ରାଣୀମାନଙ୍କର ମଧ୍ୟ ଜଳ ଏକ ପାନୀୟ ପଦାର୍ଥ ଜଳରେ ମାଛ କଇଁଚ ଆଦି ପ୍ରାଣୀ ଓ ପଦ୍ମ ଭଳି ଉଦ୍ଭିଦ ମଧ୍ୟ ଥାଆନ୍ତି ସେପରି ବଗିଚାରେ ଫୁଲ ଗଛରେ ଆମେ ପାଣି ଦେଉ